କିଏ କହୁଥିଲେ ହଁ ହଁ ହଁ ହଁ ସେଇଟା ଏଇ ସାତ ଆଠ ଦିନ ଭିତରେ ହେଇଯିବ ତ ମୁଁ ଯାଇଥିଲି ବି ଡ଼ି ଓ ସାର୍ଙ୍କ ସହିତ କଥା ହେଇଥିଲି ସେ କହିଲେ ସାତ ଆଠ ଦିନ ଲାଗିବ ଆପଣଙ୍କୁ କେମିତି କହିଲେ ହଉ ହଉ ମୁଁ ଦେଖୁଛି ଆଉଥରେ ଯାଇକି ସାର୍ଙ୍କ ସହିତ କଥା ହେଉଛି ଆଉ ଯେତେ ଶୀଘ୍ର କରିଦେବା ଆଉ ନାହିଁ ନାହିଁ ଦେଖନ୍ତୁ ସେଇଟା ସେଇଟା ଅଲ୍ରେଡ଼ି ପ୍ରସୋସିଂରେ ଅଛି କାମଟା ହେଇଯିବ ଗୋଟେ ଆଉ ମାସେ ଦେଢ଼ ମାସେ ଖଣ୍ଡେ ଲାଗିବ ଷ୍ଟାପ୍ ପାଇଁ ତ ଟିକେ ହେଇପାରୁନି ସେଇଟା ହଁ ସେଇଟା ଲାଗିଯିବ ମାସେ ଭିତରେ ମୁଁ ଯାଇକି ଯେତେ ଶୀଘ୍ର ହେବ ଚେଷ୍ଟା କରୁଛି ହଁ ହଁ ହଁ ହଁ ମୁଁ ଦେଖିବି ସବୁ ଦେଖିବି ସେ ଯାକ ଯାଇକି ସାର୍ଙ୍କ ସହିତ କଥା ହେଇକି ବି ଡ଼ି ଓ ସାର୍ଙ୍କ ସହିତ କଥା ହେଇକି ମୁଁ ଟିକେ ଜଲଦି ସମାଧାନ କରିଦେବି ଆଉ ଦେଖନ୍ତୁ ଆପଣ ଆପଣଙ୍କର ଯେଉଁ ପଲ୍ଲୀ ମିଟିଂ ହୋଇଥାଉଛି ସେ ପଲ୍ଲୀ ମିଟିଂରେ ଆପଣ ରଖନ୍ତୁ ରଖିଲା ପରେ ସେଇଟା ଗ୍ରାମସଭାରେ ପଠାନ୍ତୁ ଗ୍ରାମସଭାରେ ପଠାଇଲା ପରେ ସେଇଟା ମୁଁ ଯାଇକି ସେଇଟା ସାକ୍ସନ୍ କରାଇବି ଆଉ ଦେଖିବା ଏ ବର୍ଷ ଭିତରେ କରିଦେବା ଆଉ ଦୁଇଟା କ'ଣ କରିଦେବା ହଁ ହଁ ହଁ ମୁଁ ଦେଖୁଛି ମୁଁ ଯାଇକି ସହିତ କଥା ହେଇକି ଯେତେ ଶୀଘ୍ର ହେଇପାରିବ କରୁଛି ହଁ ହଁ ହଁ ହଁ ଆଉ ତମ କଥା ତ ମନେ ରହିଲା ଆଉ ନାହିଁ ସେଇଟା ତ ମୁଁ ଜାଣିଛି ସମସ୍ତେ ପଞ୍ଚାୟତ ବାସୀ ସମସ୍ତେ ମୋର ଆଉ ସମସ୍ତଙ୍କର ଯେତେ ଶୀଘ୍ର ସୁବିଧା ହେଇପାରିବ ସେଇଟା ହଁ ମୁଁ ଚେଷ୍ଟା ସବୁବେଳେ ହଁ ହଉ